ଓଡ଼ିଶାର ଜନସଂଖ୍ୟା ଆଗେ କମ୍ ଥିବାରୁ ଯାହାକି ପର୍ବପର୍ବାଣୀ ଲୋକମାନେ କମ୍ ପାଳନ କରିଥାନ୍ତି ଏବର ଏବେର ଦେଖିଲା ଆସିକି ଲୋକ ସଂଖ୍ୟା ବହୁତ ତୀବ୍ର ମାତ୍ରାରେ ବଢ଼ିଥିବାରୁ ଯାହାକି ପର୍ବପର୍ବାଣୀ ଧୁମଧାମରେ ପାଳନ କରିଥାନ୍ତି ଯାହାକି ଆମର ରଜପର୍ବ ଚଟଯାତ୍ରା ବାଲିଯାତ୍ରା ଏବଂ ବିଭିନ୍ନ ପ୍ରକାରର ଦଣ୍ଡନାଚ ଏବଂ କାଳିଯାତ୍ରାକୁ ବହୁତ ଲୋକମାନେ ଏବେ ଗୁରୁତ୍ୱ ଦେଇଥାନ୍ତି ଆଗର ଲୋକମାନେ ଟିକେ ଅର୍ଥନୈତିକ ଟିକେ କମ୍ ଥିବାରୁ ଯାହାକି ଗଣେଶ ପୂଜା ସରସ୍ଵତୀ ପୂଜାରେ ଟିକେ ଅର୍ଥନୈତିକ କମ ମିଳିଥାଏ ଏବଂ ଏତେ ବି ଛୋଟ ଛୋଟ ଛୋଟ ଛୋଟ ବୋଲି ମୂର୍ତ୍ତି ଆଣି ବସକି ପୂଜା କରିଥାନ୍ତି ଏବେ ଏର ଯେଉଁ ଏବେର ଦେଖିଲା ଆସି ଆମର ସରସ୍ଵତୀ ପୂଜା ଗଣେଶ ପୂଜା ଏତେ ଧୁମଧାମରେ କରିଥାନ୍ତି ଏବଂ ବହୁତ ବାଜା ସହିତ ବାଜା ବାଜିରେ ସବୁ ପାଳନ କରିଥାନ୍ତି ରଥଯାତ୍ରାରେ ଧୂମ ପାଳନ ହୋଇଥାଏ ସଂକ୍ରାନ୍ତି ରଜ ଦଣ୍ଡନାଚ ଏବଂ ବିଭିନ୍ନ ପ୍ରକାର ଯାତ୍ରା ଏବଂ ସେଇ ହିସାବରେ ମେଢ଼ ବି ହୋଇଥାଏ ଏବେର ଦେଖିଲା ଅଛି ତା' ସହିତ ବିଭିନ୍ନ ପ୍ରକାର ଯାତ୍ରା ବି କରିଥାନ୍ତି ବାଲିଯାତ୍ରାରେ ବିଭିନ୍ନ ପ୍ରକାର ଜାଗାକୁ ଦୋଳିଫୋଳି ଦୋଳି ଲଗେଇକି ରଖିଥାନ୍ତି ଏବଂ ବିଭିନ୍ନ ପ୍ରକାର ସାମଗ୍ରୀ ବି ଏବେ ଯାତ୍ରା ସମୟରେ ରଖିଥାନ୍ତି ଯାହାକି ଲୋକମାନଙ୍କ ମନୋହିତ ବହୁତ ଭଲଲାଗେ